ଆମ ଘରେ ଯଦି ପରିବାରରେ କେହି ଅସୁସ୍ଥ ଅଛନ୍ତି ତେବେ ଆମେ ଅଧିକାଂଶ ପରିବା ସିଝା ଏବଂ ସାଗୁ କରିଥାଉ ପରିବା ସିଝାରେ ଅନେକ ପନିପରିବା ରହିଥାଏ ଯଦ୍ୱାରା ସେଥିରୁ ଖାଇବା ପାଇଁ ତାଙ୍କ ପାଟିକୁ ସ୍ୱାଦ ଲାଗିଥାଏ ଏବଂ ଖାଇବା ପାଇଁ ଇଚ୍ଛା ମଧ୍ୟ ହୋଇଥାଏ ଏବଂ ତାଙ୍କ ଦେହ ଅସୁସ୍ଥ ହୋଇଥିବାରୁ ତାଙ୍କୁ କିଛି ଖାଇବାର ପରିବା ସିଝା ଦେବା ଦ୍ୱାରା ତାଙ୍କ ର ଯେଉଁ ଦେହକୁ ଦୁର୍ବଳ ଆସିଥାଏ ତାହାକୁ ଠିକ୍ କରିଥାଏ ତେଣୁ ପରିବା ସିଝା ଆମ ଘରେ ଅନେକ ଥର ହୋଇଥାଏ ପରିବାରେ ଅନ୍ ଅନେକ ପନିପରିବା ପରିବା ସିଝାରେ ଆମେ ଗାଜର ଆଳୁ ଗାଜର ଆଳୁ ବାଇଗଣ ଏମିତି ଅନେକ ପରିବା ସିଝାଇ ଥାଉ ଏବଂ ସେହି ସିଝାଇ ଥିବା ତଟକା ପନପରିବା ଯେଉଁ ସିଝାଇ ଥାଉ ତାକୁ ଖାଇବାକୁ ଦେଉ ସେହି ଅସୁସ୍ଥ ବ୍ୟକ୍ତିକୁ ଅସୁସ୍ଥ ବ୍ୟକ୍ତି ସେଇ ତାହା ଖାଇ ତା'ପରେ ମେଡ଼ିସିନ୍ ଖାଇଥାନ୍ତି ଏବଂ ସାଗୁ ସାଗୁର ଅନେକ ଉପକାରିତା ରହିଛି ସାଗୁ ଦ୍ୱାରା ଆମେ ଅନେକ ପୁଷ୍ଟିକର ଖାଦ୍ୟ ରହିଥାଏ ଏହି ସାଗୁରେ ଏବଂ ସାଗୁ ଖାଇବା ଦ୍ୱାରା କମ୍ ଖାଇଲେ ମଧ୍ୟ ତାହାର ତାହା ପେଟ ପୁରି ଯାଇଥାଏ ଏବଂ ଦେହକୁ ଆରାମ ମିଳିଥାଏ ତେଣୁ ଆମେ ଶାଗୁ ପରିବା ସିଝା ଅଧିକାଂଶ ବ୍ୟବହାର କରିଥାଉ